ଜଗତସିଂହପୁର ଜିଲ୍ଲାର ଗୋଟିଏ ମିଡ଼ିଆ ଆଉଟ୍ଲେଟ୍ ହେଉଛି ସକାଳ ଏବଂ ଧରିତ୍ରୀ ଏଥିରେ ମୁଖ୍ୟତଃ ଜଗତସିଂପୁର ଜିଲ୍ଲାରେ ଘଟୁଥିବା ଅନେକ ଗୁଡ଼ିଏ ଖବର ବିଷୟରେ ଲୋକମାନଙ୍କୁ ଜଣାଯାଏ ଏବଂ ପ୍ରାୟତଃ ଏହି ଚ୍ୟାନେଲ୍ରେ ଆସୁଥିବା ପ୍ରତ୍ୟେକଟି ଖବର ସତ ହିଁ ହୋଇଥାଏ ଆଉ ଲୋକମାନେ ମଧ୍ୟ ଏହି ଚ୍ୟାନେଲ୍ରେ ନ୍ୟୁଜ୍ ଶୁଣିବା ପାଇଁ ବହୁତ ପସନ୍ଦ କରନ୍ତି ସକାଳ ନ୍ୟୁଜ୍ରେ ଲୋକମାନେ ମୁଖ୍ୟତଃ ସକାଳ ସମୟରେ ଏହି ଚ୍ୟାନେଲ୍ଟି ଆସିଥାଏ ଏଇ ନ୍ୟୁଜ୍ ଚ୍ୟାନେଲ୍ରେ ଅନେକ ଗୁଡ଼ିଏ ଘଟଣା ଲୋକମାନଙ୍କ ଆଗକୁ ଆସେ ଏବଂ ଲୋକମାନେ ଦେଶ ବିଦେଶରେ ଘଟୁଥିବା ଘଟଣା ସବୁ ଏହି ଚ୍ୟାନେଲ୍ ମାଧ୍ୟମରେ ଜାଣିପାରନ୍ତି